ସହର ଅପେକ୍ଷା ଗ୍ରାମଞ୍ଚଳର ଲୋକମାନେ ଅଧିକ ଗରିବ ଶ୍ରେଣୀର ଲୋକ ଥାଆନ୍ତି ଯାହାଫଳରେ ତାଙ୍କର କୌଣସି ରୋଜଗାର କ୍ଷମତା ନଥାଏ ସେଥିପାଇଁ ସେମାନେ ବ୍ୟାଙ୍କକୁ ଯାଇ ଋଣ ଆଣିଥାଆନ୍ତି ଋଣ ଆଣିବା ପରେ ସେ ଟଙ୍କାରେ ଚାଷ କାମରେ କିମ୍ବା ପଶୁପାଳନ କରି ଟଙ୍କା ରୋଜଗାର କରିଥାଆନ୍ତି ସେହି ଟଙ୍କାରେ ସେମାନେ ପରିବାର ପୋଷଣ କରିଥାନ୍ତି